ଆମେ ମଧ୍ୟ ଗାନା ମାଧ୍ୟମରେ ଓ ଲୋକମାନଙ୍କୁ ନିଜ ପରିଚୟ ଦେଇପାରିବା ଏବଂ ନାଟକ ନୃତ୍ୟ ବହୁତ କିଛି ପ୍ରକାର ମାଧ୍ୟମରେ ଆମେ ଲୋକମାନଙ୍କୁ ପରିଚୟ ଦେଇପାରିବା କିନ୍ତୁ ଆମେ ଆମ ଓଡ଼ିଆ ଭାଷାକୁ ସମସ୍ତେ ବହୁତ ପସନ୍ଦ କରନ୍ତି ବଟ୍ ଓଡ଼ିଆ ଭାଷା ହେଉଛି ଆମର ହେଉଛି କୋଶଲ ଭାଷା ଓଡ଼ିଆ ଭାଷା ଓଡ଼ିଆ ଭାଷା ଆମେ ସମସ୍ତେ ବ୍ୟବହାର କରିଥାଉ ଆଉ ଓଡ଼ିଆ ଭାଷା ହେଉଛି ଆମର ବହୁତ ଭଲ କାମରେ ଆସେ ବହୁତ କିଛି ଜାଗା ନିକେ ଗଲେ ବି ଆମେ ଓଡ଼ିଆ ଭାଷା ପ୍ରଚଲିତରେ ଆମେ ଚଲିପାର୍ସୁଁ ଏବଂ ଆମେ ଓଡ଼ିଆ ଭାଷା ବି ମଧ୍ୟ ଦେଇପାରୁ ଲୋକମାନେ ମଧ୍ୟ ନିଜ ପରିଚୟ ମାଧ୍ୟମରେ ସେ ଓଡ଼ିଆ ଭାଷାକୁ ବହୁତ ବେଷ୍ଟ୍ ଭାବରେ ପରିଚିତ କରିଛନ୍ତି ଏବଂ କହିପାରିଛନ୍ତି ଆମେ ଯେଉଁଠିକୁ ଗଲେ ଆମ ସହରରେ ଓଡ଼ିଆ ପ୍ରଚଳିତ ତ ଆମେ ଓଡ଼ିଆ ଭାଷାକୁ ବହୁତ ଧ୍ୟାନ ଦେବା ଉଚିତ୍ ଆଉ ଓଡ଼ିଆ ଭାଷା ହେଉଛି ଆମେ ଡାନ୍ସ ମାଧ୍ୟମରେ ନୃତ୍ୟ ମାଧ୍ୟମରେ ଗାନା ମାଧ୍ୟମରେ ବହୁତ କମେଡ଼ି ମାଧ୍ୟମରେ ଆମେ ପରିଚୟ ଦେଇଥାଉ ଲୋକମାନଙ୍କୁ ଶିକ୍ଷା ପ୍ରଚଳିତ କରିଥାଉ ଓଡ଼ିଆ ଭାଷା ମଧ୍ୟ ବହୁତ୍ ସହଜ ଲାଙ୍ଗୁଏଜ୍ ଆମେ ଓଡ଼ିଆ ଭାଷାକୁ ବହୁତ ପସନ୍ଦ ବି କରିଥାଉ କାହିଁକିନା ଆମକୁ କହିବାକୁ ବହୁତ ସହଜ ମଧ୍ୟ ହୋଇଥାଏ ଇଂଲିଶ୍ ହିନ୍ଦୀ ଏମିତି ବହୁତ ପ୍ରକାରର ଭାଷା ଅଛି ତେଲୁଗୁ ତାମିଲ୍ ଆମେ କିନ୍ତୁ ସେହି ଭାଷାକୁ ଆମେ ପସନ୍ଦ ନାହିଁ କାରଣ ହେଉଛି ଆମେ ପୁରାତନ କାଳରୁ ଆମ ଆମ ଓଡ଼ିଆ ଭାଷା ପ୍ରଚଳିତ ହୋଇଆସୁଛି ଆମ ବହୁତ ପୂର୍ବକାଳର ଲୋକମାନେ ମଧ୍ୟ ପରିଚୟ ନିଜ ଭାଷାରେ କହି ଆଗେଇ ଆସିଛନ୍ତି ସେଥିପାଇଁ ଆମେ ଓଡ଼ିଆ ଭାଷାକୁ ବେଷ୍ଟ୍ ଭାବରେ ପରିଚିତ ଆମେ ଯେଉଁଠିକି ଗଲେ ଓଡ଼ିଆ ଭାଷା ମଧ୍ୟ କହିଥାଉ କାହିଁକିନା ଆମକୁ ସହଜ ହୋଇଥାଏ ଓଡ଼ିଆ ଭାଷା ହେଉଛି ଗୋଟିଏ ସାଧାରଣ ଭାଷା ଆମକୁ କହିବାକୁ ବହୁତ ସହଜ ହୋଇଥାଏ ଆଉ କହିବାକୁ ବହୁତ ସହଜ ବି ହୋଇଥାଏ ଆଉ ଆମକୁ ପସନ୍ଦ ବି ଲାଗିଥାଏ ଓଡ଼ିଆ ଭାଷା ମାଧ୍ୟମରେ ଆମେ ବହୁତ କିଛି ଉନ୍ନତି କରିସାରିଛୁ ଆମେ ପଢ଼ିଲା ବେଲେ ବି ଓଡ଼ିଆ ଭାଷାରେ ପଢ଼ୁ ଓଡ଼ିଆ ଭାଷାକୁ ସମସ୍ତେ କହିିବି ପାରନ୍ତି ଆଉ ସମସ୍ତେ ଓଡ଼ିଆ ଭାଷାକୁ ବହୁତ ଧ୍ୟାନ ବି ଦିଆନ୍ତି ପଢ଼ିବାକୁ ବହୁତ ସହଜ ବି ଲାଗେ ଏମିତି ଆମ ଆମେ ସ୍କୁଲ୍ରେ ପ୍ରଥମେ ପଢ଼ିଲା ବେଳେ ବି ଓଡ଼ିଆ ଭାଷା ମାଧ୍ୟମରେ ଆମେ କହି କହି ଆମେ ଇଂଲିଶ୍ ମଧ୍ୟ ବେଶୀ ଜାଣୁନୁ ଓଡ଼ିଆ ଭାଷାରେ ବେସ୍ ବହୁତ ଭଲ ଭାବରେ ଆମେ ଜାଣିଥାଉ କାହିଁକିନା ଓଡ଼ିଆ ଭାଷା ହେଉଛି ଗୋଟିଏ ସ୍ୱତନ୍ତ୍ର ଭାଷା ଆମ ଓଡ଼ିଶାରେ ବହୁତ ପରିଚିତ ପ୍ରଚଳିତ ଓଡ଼ିଆ ଭାଷା ହେଉଛି ଆମର ବହୁତ ଭଲ ସେଥିପାଇଁ ମୁଁ ଏଇ କହୁଛି କି ଓଡ଼ିଆ ଭାଷାକୁ ଆମେ ଲୋକମାନଙ୍କୁ ବହୁତ ପରିଚୟ ଦେବା ଓଡ଼ିଆ ଭାଷା ଆମ ଆଗେଇ ଯାଉ ଓଡ଼ିଆ ଭାଷା ଆମକୁ ବହୁତ ସାଧାରଣ ଭାବରେ ଆମେ କହିପାରୁ ସାଧାରଣ ଭାବେ ଲେଖିକି ଆମେ ପଢ଼ି ବିି ପାରୁ ଓଡ଼ିଆ ଭାଷା ଆମକୁ ସହଜ ମଧ୍ୟ ହୋଇଥାଏ ସେଥିପାଇଁ ଆମେ ଓଡ଼ିଆ ଭାଷାକୁ ବେସ୍ ପରିଚିତ ଦେବା କଥା ବହୁତ୍ ଭଲ୍ସେ ଆମର୍ ଓଡ଼ିଆ ଆମର୍ ଟୁଣେ ଆସି ପାର୍ସି ବଲେ ଆମେ ଓଡ଼ିଆ ଭାଷାକେ ବହୁତ୍ ଧ୍ୟାନ ଦେଇିକରି ଆଗେଇ ଯିବାର୍ କଥା ଆମର୍ ଓଡ଼ିଆ ଭାଷା